ହ୍ୟାଲୋ ହ୍ୟାଲୋ ମାମୁଁ ନମସ୍କାର ମାମୁଁ ଲକ୍ଷ୍ମୀ ପୂଜା ହେଉଛି ଆଉ ଢେଙ୍କାନାଳରେ ଆଉ ଘରେ ମାମା ବାବା ବି ପଇସା ଦେଉନାହାନ୍ତି ପଇସା ଦେଉନାହାନ୍ତି ତୁମେ ମୋତେ ପଇସା ଦେବ ମୁଁ ଡ୍ରେସ୍ କିଣିବି ଆଉ ମୁଁ ବୁଲାବୁଲି କରିବି ମୋତେ ପଇସା ଦେବ ତିନି ଚାରି ହଜାର ଟଙ୍କା ଦେବ ହଁ ମୋ ସାଙ୍ଗମାନେ ସାଙ୍ଗମାନେ ସବୁ ଅଛନ୍ତି ବୁଲାବୁଲି କରିବୁ ଖିଆପିଆ କରିବୁ ଜିନିଷ କିଣିବି ଆଉ ଡ୍ରେସ୍ କିଣିବି ଆଉ ସବୁ ଆଉ ମୋତେ ପଇସା ଦେବ ଘରେ ତ ଦେଉନାହାନ୍ତି ପଇସା କହିଲେ ଏତେ ପଇସା କେଉଁଠୁ ଦେବୁ ଘରେ ଜମାରୁ ପାଞ୍ଚଶହ ଟଙ୍କା ଦେଇଛନ୍ତି ଯେ କ'ଣ ହେବ ତୁମେ ମୋତେ ଦେବ ହଁ

ହଁ

ଘରେ ମୁଁ ତ ଅଛି ମୁଁ ତ ହଷ୍ଟେଲ୍ରେ ଅଛି ଘରେ କିଛି ଜାଣିନି ଘରେ ଖାଲି କହିଲି ପଇସା ଦିଅ ଯେ ମୋତେ ପାଞ୍ଚଶହ ଟଙ୍କା ଦେଲେ ମୁଁ କହିଲି ମୋ ମାମୁଁଙ୍କୁ ମାଗିବି ଆଉ ନା ତା'ପରେ ପରା କହିଲି ଯେ ସେ କହିଲେ ଏତେ ପଇସା କ'ଣ କରିବୁ ପାଞ୍ଚଶହ ଟଙ୍କା ଖାଲି ନେ ମୋର ସାଙ୍ଗ ସାଥୀ ଅଛନ୍ତି ମୁଁ ଡ୍ରେସ୍ କରିବି ଆଜି କାଲି ତ ଡ୍ରେସ୍ କ'ଣ ପାଞ୍ଚଶହ ଟଙ୍କାରେ କ'ଣ ହେବ ମୁଁ ତିନି ହଜାର ଟଙ୍କାର ଡ୍ରେସ୍ କରିବି ହଁ ହଁ ହଉ ମୁଁ ହଁ ପୂଜା ପୂର୍ବରୁ ପଠାଇବ ପୂଜା ଆଠ ଦିନ ଥିବ ତୁମେ ପଇସା ପଠାଇବ ଆଠ ଦିନ ଥିବ ମୁଁ ଡ୍ରେସ୍ କିଣିବି ଆଉ ଜିନିଷ ସବୁ କିଣିବି ମୋ ସାଙ୍ଗମାନେ ସବୁ ଖାଇବେ ପିଇବେ ମୁଁ ଖାଇବି ଆଉ ସବୁ କିଣା କୁଣି କରିବି ଆଉ ତୁମେ ଚାରି ପାଞ୍ଚ ହଜାର ଟଙ୍କା ପଠାଇବ ଆଉ

ହଁ ନା ନା ସେଇ ଢେଙ୍କାନାଳରେ ସେଇ ଯେଉଁ ପୂଜା ଜାଗାରେ ସେଇ ପୂଜା ଯେଉଁ ଠି ହେଉଛି ସବୁ ଜାଗା ଯିବି ଆଉ ନାଇଁ ନାଇଁ ତୁମେ ଆସୁନ ତୁମେ ମାଇଁକୁ ଧରିକି ଆସିବ ସାଙ୍ଗରେ ଯେ ସାଙ୍ଗ ହୋଇକି ବୁଲିବା ଆଉ ମାଇଁ ମାଇଁ ମାଇଁ କି ଛାଡ଼ିଦେବ ମାଇଁ ହରିକା ଆମେ ସାଙ୍ଗ ହୋଇକି ବୁଲିବୁ ମୁଁ ଏକୁଟିଆଟା କ'ଣ ବୁଲିବି

ମାଇଁକୁ କହିବ ପିଠା ଆରିଶା ପିଠା ହେରିକା କରିକି ଆଣିଥିବେ ଆଉ ବିସ୍କୁଟ୍ ମିକ୍ସଚର୍ ହଁ ହଉ ହଉ ମାମୁଁ ନମସ୍କାର